ଆମ ସ୍ୱାଧୀନତା ଆନ୍ଦୋଳନ ବିଷୟରେ ଯଦି କହିବାକୁ ଯିବି ତାହେଲେ ଯେତେବେଳେ ଆମର ଭାରତ ମାନେ ଇଂରେଜ କବଳରେ ଥିଲା ସେ ସମୟରେ ଆମର ବିଭିନ୍ନ ପ୍ରକାର ଗୁଡ଼ାକ ହେଇଥିଲା ଯେମିତିକି ସତ୍ୟାଗ୍ରହ ହେଇଥିଲା ଲବଣ ସତ୍ୟାଗ୍ରହ ତାପରେ ଭାରତ ଛାଡ଼ ଆନ୍ଦୋଳନ ହେଇଥିଲା ବ୍ରିଟିଶ ବହିଷ୍କାର ବି ହେଇଥିଲା ଦିଲ୍ଲୀ ଚାଲୋ ଦିଲ୍ଲୀ ଚାଲ ଆନ୍ଦୋଳନ ବି ହେଇଥିଲା ଆଉ ସେଥିରେ ଆମର ଯେଉଁ ଭାରତ ଛାଡ଼ ଆନ୍ଦୋଳନ ହେଇଥିଲା ସେଥିରେ ଆମର ମହାତ୍ମାଗାନ୍ଧୀ ସୁବାଷଚନ୍ଦ୍ର ବୋଷ ତାପରେ ବିଭିନ୍ନ ପ୍ରକାର ଆମର ବୀର ଲକ୍ଷ୍ମୀବାଇ ମାନେ ବିରଜ ସୁରେନ୍ଦ୍ର ସାଏ ତାପରେ ବକ୍ସି ଜଗବନ୍ଧୁ ଏମିତିକି ବହୁତ ଆମର ସିପାହୀ ଗୁଡ଼ାକ ଥିଲେ ଯେଉଁମାନେ କି ଏହି ଆନ୍ଦୋଳନ ମାନଙ୍କରେ ଯୋଗ ଦେଇକି ଆଜି ଆମର ଇଂରେଜମାନାନଙ୍କୁ ବା ଭାରତରୁ ମାନେ ଭାରତ ଛାଡ଼ିବା ପାଇଁ ସେମାନଙ୍କୁ ବାଧ୍ୟ କରିଦେଇଥିଲେ ଆଉ ଉଣେଇଶହ ସତଚାଳିଶ ମସିହା ଅଗଷ୍ଟ ମାସ ପନ୍ଦର ତାରିଖ ଦିନ ଆମର ଭାରତ ସ୍ୱାଧିନତା ପାଇଥିଲା ଆଉ ସେଇ ସ୍ୱାଧିନତାରେ ବଡ଼ ବଡ଼ ହସ୍ତି ଯେମିତିକି ଆମର ମହାତ୍ମାଗାନ୍ଧୀ ହେଲେ ଜବାହାରଲାଲ ଜବାହରଲାଲ ନେହରୁ ନାଇଁ ମହାତ୍ମାଗାନ୍ଧୀ ହେଲେ ଆମର ଜୟୀ ରାଜଗୁରୁ ହେଲେ ଆମର ସୁବାଷଚନ୍ଦ୍ର ବୋଷ ହେଲେ ତାପରେ ଆମର ଓଡ଼ିଶାରେ ଯଦି କହିବା ବକ୍ସି ଜଗବନ୍ଧୁ ହେଲେ ତା' ସହିତ ଗୋବବନ୍ଧୁ ଦାସ ହେଲେ ଏମିତି ବହୁତ ତାପରେ ରାଣୀ ଲକ୍ଷ୍ମୀବାଇ ହେଲେ